ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୁଲ୍ ଏବଂ ଷ୍ଟେମ୍ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଇଞ୍ଜିନିୟରିଂ ଏବଂ ଗଣିତ ଫିଲ୍ଡ୍ କାର୍ଯ୍ୟକ୍ରମ କିମ୍ବା ପାଠ୍ୟକ୍ରମ ଦ୍ଵାରା ନୂଆ ଜିନିଷ ଶିଖିବା ପାଇଁ ପାଇଥାନ୍ତି ଯଥା ଯେମିତିକି ଯେପରିକି ଆମର ଏବେ ଜେରକ୍ସ ଦୋକାନ ଖୋଲି କରି ମଧ୍ୟ କିଛି ଇନକମ୍ କରିପାରୁଛନ୍ତି ଆଉ ବ୍ୟାଙ୍କ୍ ମାଧ୍ୟମରେ ଧାଡ଼ି ହୋଇ ନ ଠିଆ ହୋଇ ଫୋନ୍ ପେ ଗୁଗଲ୍ ପେ କି ପେଟିଏମ୍ ଦ୍ୱାରା ମଧ୍ୟ ଗୋଟିଏ ମିନିଟ୍ରେ କାମ ହୋଇଯାଉଛି କି ଏ ଟି ଏମ୍ ସାହାଯ୍ୟରେ ପଇସା ମଧ୍ୟ ଉଠାଇ ପାରୁଛନ୍ତି ଏବଂ ନୂଆ ପଦକ୍ଷେପ ନୂଆ ପଦକ୍ଷେପ କହିଲେ ନୂଆ ପଦକ୍ଷେପ କହିଲେ ସେମାନେ ସେ ବିଜ୍ଞାନ ପ୍ରଯୁକ୍ତି ଦ୍ୱାରା ଅଳ୍ପ ସମୟରେ ବହୁତ କାର୍ଯ୍ୟ କରିପାରୁଛନ୍ତି ଆଜିକା ସମୟରେ ସମୟଠୁ ଅଧିକ ମୂଲ୍ୟବାନ କିଛି ନାହିଁ ସମୟ ଥିଲେ ସବୁ କିଛି କରିହେବ ଏବଂ ବିଜ୍ଞାନର ଉଦ୍ଭାବନ ମଧ୍ୟ କରୁଛନ୍ତି ଯେମିତିକି ଫୋନ୍ ସାହାଯ୍ୟରେ ଆମେ ବହୁତ କିଛି କରିପାରୁଛୁ ଅନଲାଇନ୍ କ୍ଲାସ୍ ମଧ୍ୟ କରିହେଉଛି ଏବଂ ଆଗରୁ ଯେଉଁ ଚିଠି ପଠାଉଥିଲେ ତାହା ମେସେଜ୍ ମଧ୍ୟରେ କାମ ହୋଇଯାଉଛି ତାହାକୁ ଡାକିବା ପାଇଁ ହେଲେ ତାଙ୍କ ଘରକୁ ଯିବା ପାଇଁ ପଡ଼ୁଥିଲା ଏବେକା ଗୋଟିଏ କଲ୍ରେ ହୋଇଯାଉଛି କାହାକୁ କିଛି କାର୍ଯ୍ୟକ୍ରମ ଜଣାଇବା ପାଇଁ ହୋଇଥିଲେ ତାଙ୍କୁ ଘରକୁ ଯାଇକରି ଖବର ଦେବା ପାଇଁ ପଡ଼ୁଥିଲା ଏବେ କଲ୍ରେ ବି ତାହା ହୋଇପାରୁଛି ଦୂରରୁ ଥିବା ପିଲାମାନେ ପାଠ ପଢ଼ିବା ପାଇଁ ଯାଉଥିଲେ ମଧ୍ୟ ତାଙ୍କୁ ଏବେ ଭିଡ଼ିଓ କଲ୍ ମାଧ୍ୟମରେ ଦେଖି ହେଉଛି କି ଜାଣିହେଉଛି ସେମାନେ କ'ଣ କରୁଛନ୍ତି କ'ଣ ନାହିଁ ଏବଂ ରୋଜଗାର ପନ୍ଥା ରୋଜଗାର କହିଲେ ଏହି ବିଜ୍ଞାନ ପ୍ରଯୁକ୍ତି ଦ୍ୱାରା ବହୁତ ରୋଜଗାର ହେଉଛି ଯେମିତିକି ଏମିତି ଯେମିତି କହିଲି ମୁଁ ଗୋଟିଏ ଅନଲାଇନ୍ ଦୋକାନ ଖୋଲିଲେ ଆରାମସେ କିଛି ପଇସା ଇନକମ୍ ହେଇଯିବ ଏବଂ ଏବେ ତ ଦୁନିଆ ସବୁ ଆପ୍ ରହି ଆପ୍ ରହିଛି ଯାହାକୁ ଏମିତିକି ଗୁଗଲ୍ ପେରେ ଗୁଗଲ୍ ପେ'ରେ ସ୍କାନ୍ କରିଲା ପରେ ମାନେ ଆସିଲା ପରେ ତାର ସ୍କାନର୍ ଗୋଟିଏ ଆସିଥାଏ ତାକୁ କ୍ଲିନ୍ କଲା ପରେ ପାଞ୍ଚ ଟଙ୍କା କି ଦଶ ଟଙ୍କା ଆରାମସେ ମିଳିଯାଏ ଏବଂ ତାପରେ ଫୋନ୍ ମାଧ୍ୟମରେ ବି ବହୁତ କାର୍ଯ୍ୟ କରିହେଉଛି ଅନଲାଇନ୍ କମ୍ପ୍ୟୁଟର୍ ଲ୍ୟାପଟପ୍ ଦ୍ୱାରା ଅନେକ କାର୍ଯ୍ୟକ୍ରମ ହୋଇପାରୁଛି ଆମେ ଫୋନ୍ରେ ବି ମଧ୍ୟ କିଛି ଆପ୍ଲାଏ କରିପାରିଲେ ଫୋନ୍ରେ କି କମ୍ପ୍ୟୁଟର୍ ଦ୍ୱାରା ଆପ୍ଲାଏ କରିପାରୁ